ଆମେ ସମ୍ବଲପୁରୀ ଲୋକ୍ ଯେଁହେତୁ ଆମେ ସମ୍ବଲ୍ପୁରୀ କପ୍ଡ଼ାକେ ବେଶୀ ଧ୍ୟାନ୍ ଦେସୁଁ ଯେନ୍ତିକି ଆମର୍ ମା'ମାନେ ସମ୍ବଲ୍ପୁରୀ ଶାଢ଼ୀ ବେଶୀ ପିନ୍ଧ୍ସନ୍ ଝିଅମାନେ ସମ୍ବଲ୍ପୁରୀ ଡ଼୍ରେସ୍ ନାନାପ୍ରକାର୍ କଲର୍ ଆଇସି ନାନାପ୍ରକାର୍ ଡ଼ିଜାଇନ୍ ଆଇସି ତାପରେ ଆମର୍ ସମ୍ବଲ୍ପୁରୀ ସେଟା ଗୋଟେ ତାର୍ ଅଲ୍ଗା ମହତ୍ତ୍ୱ ଅଛେ ତାହାକେ ନିଜେ ହାତେ ବୁନା ଯାଏସି ତାକେ ହାତେ ଏନ୍ତି ନିଜେ କର୍ସନ୍ ଆରୁ ସେମନେ ସେ ତିଆରି କରୁ ଲୋକ୍ମାନେ ନିଜେ ଖୁବ୍ କଷ୍ଟନେ ପୁରା ହାତ ସେ ହାତ କାରିଗରୀ ସେଟା ବେଶୀ ଖୋବ୍ ସୁନ୍ଦର୍ ଦେଖାଯାଏସି ତାର୍ କପ୍ଡ଼ା ବି ବେଶୀ ଭଲ୍ ଥିସି ଆମର୍ ଅଲ୍ଗା କପ୍ଡ଼ାମାନର୍ନୁ ଦେଖାଯିବାନୁ ସମ୍ବଲପୁରୀ କପ୍ଡ଼ା ଭଲ୍ ଥିସି ଆମେ ସମଲ୍ପୁରୀ କେ ବେଶୀ ମହତ୍ତ୍ୱ ଦେସୁଁ ସବୁ ଲୋକ୍ ପିନ୍ଧ୍ସୁଁ ଭଲ୍ ବି ଲାଗ୍ସି ସମ୍ବଲ୍ପୁରୀ କପ୍ଡ଼ା ବି ଆର୍ ସେମାନେ ଯେନ୍ମାନେ ବନୋଉଛନ୍ ସେମାନେ ବି ବେଶୀ କଷ୍ଟ କରି କରି ବନାସନ୍ ତ ସମଲ୍ପୁରୀ କପ୍ଡ଼ା ସେମାନୁ ଭଲ୍ଥିସି ସମ୍ବଲପୁରୀ ହୋଉଛେ ଆମର୍ ସମ୍ବଲପୁରୀଆମାନ୍କର୍ ଗର୍ବ ମୁଇଁ ବି ପିନ୍ଧ୍ସିଁ ମୋର୍ ବି ଭଉଣୀମାନେ ବି ପିନ୍ଧ୍ସନ୍ ଆମର୍ ଗାଁନେ ସବୁଲୋକ୍ ପିନ୍ଧ୍ସନ୍